ମୁଁ ସେୟାର୍ ମାର୍କେଟ୍ ବିଷୟରେ ଅବଗତ ଅଛି ମୁଁ ସେୟାର୍ ମାର୍କେଟ୍ରେ ସବୁ ପଇସା ବାନ୍ଧୁଛି ସବୁ ପଇସା ମୁଁ ସେଇଠି ଲଗାଉଛି ଏ ଆପ୍ଟା ଭାରି ଭଲ ପ୍ରଥମେ ମୁଁ ଏ ଆପ୍ ବିଷୟରେ କିଛି ଜାଣିନଥିଲି ମୋର ଗୋଟେ ସାଙ୍ଗ ଅଛି ଚିନ୍ମୟ ସରକାର ସେ ଆପ୍ ଚଲାଉଥିଲା ମୁଁ ତାକୁ ଗୋଟିଏ ଦିନ ପଚାରିଲି ତୁ କ'ଣ ସବୁବେଳେ ଏଇଟା ଖେଳୁଛୁ କେଉଁଟା କ'ଣ ସେଇଟା ତୁ ଦେଖୁଛୁ ସେ କହୁଛି ଏଇଟା ହେଉଛି ସେୟାର୍ ମାର୍କେଟ୍ ଏଇ ଏଇଟା ସହ ଟ୍ରେଡ଼ିଂ କରିବାର ଅଛି ମୁଁ କହିଲି କେମିତି ଟ୍ରେଡ଼ିଂ ସେ କହୁଛି ଏ ଆପ୍ସ ଗୋଟିଏ ଆପ୍ସ ଅଛି ଆପ୍ସ ଭିତରେ ତ ତୋତେ ଟଙ୍କା ବାନ୍ଧିବାର ଅଛି ଟଙ୍କା ବାନ୍ଧିଲେ କ'ଣ ହେବ ସେ ଆପ୍ର କିଛି ବିଶେଷତଃ ଅଛି ଯାହାକୁ ସେଇଥିରେ ପଇସା ବାନ୍ଧିବାକୁ ହେବ ପଇସା ବାନ୍ଧିଲେ କେତେ ଦିନ ପରେ ସେଇଟା ବଢ଼ିବ କମିବ ବଢ଼ିଲା ବେଳକୁ ଆପଣ ଯଦି ପଇସା ହେବେ ଦେବେ ତାହେଲେ ଆପଣଙ୍କ ପଇସା ଡବଲ୍ ହୋଇଯିବ ବୋଲେ ମୁଁ ଯଦି ସେ ମୋତେ ବୁଝାଉଛି ସେ କହୁଛି ମୁଁ ଯଦି ପାଞ୍ଚଶହ ଟଙ୍କା ବାନ୍ଧିବି ହେଲେ ଟ୍ରେଡ଼ିଂ ଯଦି ଭଲ ଭାବରେ ହେଲା ତାହେଲେ ପାର୍ଶକୁ ମୁଁ ତିନି ହଜାର ପାଇପାରିବି କି ହଜାର ପାଇପାରିବି ମୁଁ କହିଲି ଆର ଲସ୍ କିଛି ନାହିଁ କି ସେ କହୁଚି ଲସ୍ ବି ଅଛି ଲାଭ ବି ଅଛି ଲସ୍ ବୋଲେ କ'ଣ ଆପଣ ଆପଣ ଯଦି ଟ୍ରେଡ଼ିଂରେ ପଇସା ପକାଇବେ ସେ ମୋତେ ବୁଝାଉଛି ଆପଣ ଯଦି ଟ୍ରେଡ଼ିଂରେ ପଇସା ପକାଇବେ ତାହେଲେ ଯେତେବେଲେ ସେୟାର୍ ମାର୍କେଟ୍ ଡାଉନ୍ ଥିବ ସେତେବେଳେ ଆପଣ ପଇସା କାଢିବିନି କାଢ଼ ନ କାଢ଼ିଲେ ଆପଣ ପଇସା କିଛି ହେବନି ଯଦି କାଢ଼ିଦେବେ ଆପଣ ପାଞ୍ଚଶହ ଟଙ୍କାରୁ ଚାରିଶହ ଟଙ୍କା ମିଳିଯିବ ଆପଣ ଶହେ ଟଙ୍କା ଲସ୍ ହୋଇଯିବ ସେଥିପାଇଁ ଯେତେବେଳେ ଯକି ସେୟାର୍ ମାର୍କେଟ୍ ବଢ଼ିଛି ଲାଭ ହେଉଛି ସେତେବେଲେ କାଢ଼ିଲେ ଆପଣଙ୍କ ଲାଭ ହେବ ଏମିତି ମୋତେ ବୁଝେଇଲ ସବୁ ଆପ୍ ବିଷୟରେ ମୁଁ ସେଥିରୁ ଜାଣି ମୁଁ ମୋ ଆପ୍ରେ ମୋ ମୋବାଇଲରେ ସେ ଆପ୍ଟା ଡାଉନଲୋଡ଼୍ କରି ମୁଁ ଏବେ ସେୟାର୍ ମାର୍କେଟ୍ ଟ୍ରେଡିଂ କରୁଛିି ଆଉ ଏ ଆମ ଭାରତରେ ଏ ଆପ୍ଟା ବାହାରି ସବୁ ଡିଜିଟାଲ୍ରେ ବାହାରିଗଲା ଏବେ ସେୟାର୍ ମାର୍କେଟ୍ ସବୁ ମୋବାଇଲ୍ରେ ଖେଳୁଛନ୍ତି ଆମର ସବୁ ପିଲାମାନେ ସାନ ପିଲାମାନେ ବଡ଼ ପିଲାମାନେ ସମସ୍ତେ ସେ ବିନା କଷ୍ଟରେ ବହୁତ ଟଙ୍କା କମାଉଛନ୍ତି ଏଇଟା ଧୀରେ ଧୀରେ ଆମର ଭାରତକୁ ସବୁଆଡ଼େ ପହଞ୍ଚିଲାଣି ସମସ୍ତେ ଏ ଆପ୍ ୟୁଜ୍ କରୁଛନ୍ତି ଆଉ ଏ ଆପ୍ସ ଭଲ ମାତ୍ର ଏହାର ଆର୍ଥିକ ଅସୁବିଧା ଅଛି ସବୁ ବୁଝାଶୁଣା କରିକି ୟା ବିଷୟରେ ଖେଳିବାର ଅଛି ୟା ବିଷୟରେ ୟୁଜ୍ଟା କରିବାର ଅଛି ନହେଲେ ଆପଣ ଆର୍ଥିକ ବିପଦ ହୋଇପାରେ ଏସବୁ ଜାଣିବାର ଅଛି ଜାଣିକି ଏଇ ଆପ୍ଟା ୟୁଜ୍ କରିବାର ଅଛି